ହେଲୋ କିଏ କହୁଛନ୍ତି ହଁ ଏଇ ପୁରୁଣା ୱାରିଗିଂ ଯାହା କାଢ଼ିବ ନୂଆ ୱାରିଗିଂ କରିବ ଆଉ ସବୁ ଖରାପ ହୋଇଯାଇଛି ତ ଆଉ ଆର୍ଥିଂ ଏଗୁଡ଼ା ସବୁ ଖରାପ ହୋଇଛି ସାତ ଆଠ ଦିନ ଲାଗିବ ୱାରିଗିଂ କରିବା ଆଉ କେତେ ଟଙ୍କା କ'ଣ ସବୁ ଖରାପ ହୋଇଯାଇଛି ପୁରୁଣା ୱାରିଗିଂ ଯାକ ପୁରୁଣା ୱାରିଗିଂ କାଢ଼ିବ ନୂଆ ୱାରିଗିଂ କରିବ ଆଉ କେତେଟା ବଲ୍ ଲାଗିବ ସେଇଟା ଏଇଠି ଲଗେଇବା ଭଲକି ସବୁ କରିବ ଆଉ ହେଲା ଆଉ ସାତ ଆଠ ଦିନ ହେଲା ଲାଗିବ କାମ ଆଉ କେତେ ଟଙ୍କା ନେବ କ'ଣ କେତେ କେତେ ନେଉଛ କେମିତି ହଁ ହଉ ଆଉ ହଁ ହଉ ହଁ ବଲ୍ବ କେତେଟା ଖରାପ ହୋଇଛି ସେଇଟା ପୁରୁଣା ୱାରିଗିଂ ଯାକ ନୂଆ ୱାରିଗିଂ କରିବ ଆଉ ସାତ ଆଠ ଦିନ ଲାଗିବ ଆର୍ଥିଂ ଖରାପ ହୋଇଛି ଦେଖିବ ହଁ ଆଉ କେତେ ଟଙ୍କା ନେବ କ'ଣ

ହଁ ହଉ ହ ହଉ ଆଉ ସବୁ ଭଲେକି କରିବ ହଁ ଆଉ କେତେ ଟଙ୍କା ଲାଗିବ କ'ଣ କେତେ ନେଉଛ ଇଏ କୁ